ହ୍ୟାଲୋ ସାର୍ ନମସ୍କାର କ'ଣ ପାଇଁ ସାର୍ ଫୋନ କରିଥିଲେ କେତେ କ'ଣ ରହିଛି ପିଲାର ସେ ତାକୁ ତ ସଦାବେଳେ କ୍ଳାସ୍ ପଠେଆ ହେଉଛି ନା ସିଏ ତା'ର ଘରେ ବି ଯେଉଁ ତ କାହିଁ କିଛି କହିନି ମାର୍କ କଥା ଆଉ ସେ ତ ଏ ବିଷୟରେ ଘରେ କିଛି କହିନି ନା ନାହିଁ ବା

ହ୍ୟାଲୋ ହଁ ସାର୍ କୁହନ୍ତୁ କେବେ ମିଟିଂ କେବେ ଅଛି ଘରେ ତ ଏମିତି ପାଠ ପଢ଼ାଇଦିଏ ସେ କୋଚିଂ ହଁ ସେଇଟା ତ ଠିକ୍ କଥା ସେ କୋଚିଂ ବି ଯାଏ ଘରେ ବି ଏମିତି ପାଠ ପଢ଼େ ନା ମୁଁ କହିଲି ମୁଁ ତ ଟିକେ କାମରେ ବ୍ୟସ୍ତ ରହିଯାଉଛି ତାଙ୍କ ଘରେ କ'ଣ ଦେଖୁଥିବେ ମୁଁ ଟିକେ ତାକୁ ଠିକ୍ ସେ ଦେଖିପାରେନି କେତେବେଳେ କେମିତି ଛୁଟି ବାରରେ ଟିକେ ଦେଖେ ତାକୁ ଯାହା ହଁ ହଉ ଆମେ ସ୍କୁଲକୁ ଗଲେ କଥା ହବା ଆଉ ଆପଣ ଏଇଟାକୁ ଟିକେ ଦେଖନ୍ତୁ ଠିକ୍ ଅଛି ସାର୍ ନମସ୍କାର ରହିଲି

ମିଟିଂ କେବେ ଅଛି

ପିଲାକୁ ନେଇକି ଯିବି ନା ଏକା ଯିବି

ତା'ହେଲେ ଠିକ୍ ଅଛି କୋଡ଼ିଏ ତାରିଖ ଦିନ ମୁଁ ପିଲାକୁ ନେଇକି ଯିବି ହଉ ଠିକ୍ ଅଛି

ହଉ ତା'ହେଲେ ଠିକ୍ ଅଛି ସାର୍ ଆଉ ମୁଁ ଯାଇ କୋଡ଼ିଏ ତାରିଖ ଦିନ ପହଞ୍ଚିବି ହଉ ଠିକ୍ ଅଛି